ଆମ ଅଞ୍ଚଳର ବିଧାୟକ ସରପଞ୍ଚ ହେଉଛନ୍ତି ଚୈତନ ହେମ୍ରମ୍ ସେମାନଙ୍କ ସହିତ ଆମେ କଥାବାର୍ତ୍ତା ହୁଏ ସେମାନେ ବି ଆମର ଦୁଃଖସୁଖ ସବୁଥିରେ ସାହାଯ୍ୟ କରନ୍ତି ସେମାନେ ଆମର କାମର ସୁବିଧା ଅସୁବିଧାର ସବୁ ବୁଝନ୍ତି ସିଏ ସିଏ ପ୍ରଥମେ ଆମ ଗାଁର ସମସ୍ତଙ୍କ ଘରଘର କାହାର କେଉଁ ଜିନଷରେ ଅସୁବିଧା ଅଛି ସେ ସବୁ ବିଷୟରେ ପଚାରନ୍ତି ଏବଂ ଆମ ଗ୍ରାମର ରାସ୍ତା ଯଦି ଖରାପ ହେଇଯାଇଛି ସେ ରାସ୍ତାକୁ କିପରି ଭାବରେ ଭଲ କରିବା ସେ ବିଷୟରେ ବି ସିଏ ଆସିକି କରିଦିଅନ୍ତି ଏବଂ ଯେଉଁ କେଉଁ ବୟସ୍କ ଲୋକମାନଙ୍କର ବାର୍ଦ୍ଧକ୍ୟ ଭତ୍ତା ଯେ ହେଇନାହିଁ ସେ ବିଷୟରେ ସିଏ କରିଦିଅନ୍ତି ଏବଂ ଯଦି ଆମ ଗ୍ରାମରେ ନଳକୂପ ମାନେ ପାଣିର ଅସୁବିଧା ଯୋଉଠି ନଳକୂପ ଖରାପ ହେଇଯାଇଥିବ ତାଙ୍କୁ ସେ ଦରଖାସ୍ତ ଦେଲେ ସେ ସେ ସାହାଯ୍ୟରେ ସେଗୁଡ଼ିକୁ ବି କରିଦିଅନ୍ତି ଯେ କିପରି ଗାଁ ଲୋକମାନେ ଉପକୃତ ହେବେ ସେ ବିଷୟରେ ସିଏ ସବୁବେଳେ ଆମ ସହିତ ଥାନ୍ତି ସିଏ ହେଉଛନ୍ତି ବହୁତ ଭଲ ଜଣେ କର୍ମଚାରୀ ବିଧାୟକ ସରପଞ୍ଚ ତାଙ୍କୁ ଆମେ ବହୁତ ଭଲପାଉ ଆମ ଗାଁର ସମସ୍ତଙ୍କର କଥାକୁ ସେ ବହୁତ ଭଲଭାବରେ ଗ୍ରହଣ କରନ୍ତି ଆମ ଯେଉଁ ଆମ ପଞ୍ଚାୟତ ସାରା ଆମ ଗାଁ ନୁହେଁ ଆମ ପଞ୍ଚାୟତ ସାରା ସିଏ ଆମ ପଞ୍ଚାୟତର ଯିଏ ସରପଞ୍ଚ ସିଏ ପଞ୍ଚାୟତ ଗାଁ ଗାଁ ସେମିତି ଛଅଟା ଗାଁକୁ ସିଏ ସେଭଳି ନିଜର ପରିବାର ଭଳି ଭାବନ୍ତି ସମସ୍ତଙ୍କର ଦୁଃଖ ସୁଖରେ ସିଏ ସାହାଯ୍ୟ କରନ୍ତି ସମସ୍ତଙ୍କ ଆମର ଏଇ ପଞ୍ଚାୟତ ଯେଉଁ ଛଅଟି ଗାଁ ସେଇ ଛଅଟି ଗାଆଁକୁ ନେଇ ସେ ବହୁତ ଭଲ ଭାବରେ କାମ କରୁଛନ୍ତି ଆମର ଯେଉଁ କାମ ସବୁ ଚାଲିଛି ସେ ସବୁକୁ ସିଏ ବହୁତ ଭଲ ଭାବରେ କରନ୍ତି ଏବଂ ସିଏ ମଧ୍ୟ ବହୁତ ଭଲଲୋକ